ଶହେ ଆଠ ଟଙ୍କା କେତେ ପଇସା ଶହେ ଆଠ ଟଙ୍କା କେତେ ପଇସା ଏଇଟା ହେଉଛି ଆଜ୍ଞା ମିଟର ସେଇଟା ଓଃ ଅଦ୍କା ବୋଲେ ଲାଗିଲା ଯେ ଆଜ୍ଞା ଆମର ଆଡ଼େ ଟିକେ କମ୍ ପରି ଲାଗୁଛି ଓଃ ସେମ୍ତି ନେଇ ଅଦ୍କା ନେଇ ନେଇ ଆଉ ସେମ୍ତିଆ ତ ଓଃ ବାନ୍ଧି ଦିଅନ୍ତୁ ଆଜ୍ଞା ଶହେ ଚାଳିଶ ଟଙ୍କାର ପେଟ୍ରୋଲ୍ ହଁ ଶହେ ଚାଳିଶ୍ ଟଙ୍କାର ମୁଁ ତ ଏଇ ସମଲେଇ ମନ୍ଦିର ଯିବାର ଅଛି ଆଜ୍ଞା ସମ୍ୱଳପୁର୍ର

କିମ୍ୱା ବିଆର୍ସିକ୍ ଗାଡ଼ିଯାକ ବୋଲେ ଭଡ଼ା ଟିକେ ଦେଖିବି ହେଲେ ଏଇଟା ନିଶ୍ଚିତ ବାହାରି ଯାଇଛନ୍ତି କହନ୍ତୁ ଟିକେ ହଁ ଜିରୋ କରନ୍ତୁ ଜିରୋ ହେଲା କି ହଁ ଭରୁନ୍ ଭର୍ ହଁ ଏବେ କଲି ଆଜ୍ଞା ରଖନ୍ତୁ ହଁ ଦଉନାହାନ୍ତି ଦିଅନ୍ତୁ ଏ ବେଲେ ହଁ ଆଜ୍ଞା ଏ ମାନସିକ୍ଟେ କରିଥିଲି ଆଜ୍ଞା ବୋଲେ ଫ୍ୟାମିଲି ଟିକେ ବୁଲି ବୁଲା ଆମ ବୁଲିବା

ଆମର ସମ୍ୱଲପୁରୀୟାମାନଙ୍କର ତ ଗାଏନି ଯାଇକି ଆପଣ କିନ୍ ଗାଁର ଆଜ୍ଞା କେତେ ଦିନ୍ ରହୁଛନ୍ ରହି ହଉ ଯନ୍

ଖାନାପିନା ବି ସବୁ ଦେଖିବେ ଆଜ୍ଞା ଏଇଠି ଘର କରାଉଛନ୍ତି ରହେ ନ ସେମିତି ଯେଉଁ କଥା ମୋ ଆଜ୍ଞା ଫେର୍ଲା ବେଳେ ଫେର୍ କଥା ହେମି ଆପଣଙ୍କ ସାଙ୍ଗେ କାଟନ୍ତୁ ତ ଆଗେ ଦୁଇଶହ ଟଙ୍କା ଷାଠିଏ ଟଙ୍କା ଫେରାନ୍ତୁ ଏ ଆଗ୍କେ ବଢ଼େଇ ଦଉନ୍ ଟିକେ ହଁ ଆଗ୍କେ ଷ୍ଟାଣ୍ଡ ମେନ୍ ଟିକେ ରହ ଉଁ ରେନ୍ ହଁ କାଟୁନ୍ ଆଜ୍ଞା ସେଇଟା କୋଡ଼ିଏ ଚଙ୍କା ଦିଅନ୍ତୁ ତ ଗୋଟେ କବାଟଟେ ଅଛି କୋଡ଼ିଏ ଟଙ୍କା ତିନିଟା ଦିଅନ୍ତୁ ତ ହାଜିର୍ ଲଗାଉଛ ଚଢ଼ାଚଢ଼ି କର୍ମା ଦିଦି କହିଲା ବଢ଼ିଆ ହୋଇଥିଲେ ହଉ ଆଜ୍ଞା ଆଜ୍ଞା ଫିର୍ ଭେଟ୍ କର୍ମା କଥା ହେମା ଆପଣଙ୍କ ସାଙ୍ଗେନ ଠିକ୍ ବୋଲେ ଯାସି ଆଜ୍ଞା ଆଜ୍ଞା ମୁଇଁ ଇହା ଅଟ୍କି ଅଛି ଆଜ୍ଞା ସେଇଟା ଛତିଶଗଡ଼ ପାଖାପାଖି ଆମର ଗାଁଟା ହଁ ସେଇପାଇଁ ତ ଆଜ୍ଞା ଯାଡ଼ଟା ନାଇଁ ଜାନି ତ ଆମ ଏଇ ସାର୍ ସକାଲେ ଦିହେଁ ସମ୍ୱଲପୁରିୟା ହୁଁ ବୋଲା ବୋଲା ଏଇଟାକୁ ଭର୍ମା ଆଜ୍ଞା ଠିକ୍ ଅଛି ଆଜ୍ଞା ଯାସି ଆଜ୍ଞା ମୁଁ ମତେ ବେଲ୍ ଖରା ତରା ହେଉଛି ଯାସି ଆଜ୍ଞା